ଆ ମୁଁ କାଲି ତାର୍ ମାନେ ଗୁଟେ ସ୍କୃ ଡ଼୍ରାଇଭର୍ଟେ ଦୋକାନରୁ ଘିନିକିରି ଆଣିଥିଲି ଆଉ ସେଇ ସ୍କୃ ଡ଼୍ରାଇଭର୍ଟା ତାର୍ ମାନେ ଘରର୍ କାମ୍ ଲାଗି ବେବହାର୍ କରବାର୍ ଲାଗି ଅନା ହେଇଥିଲା ସେଟା ତିନିଶହ ଟଙ୍କା ପଡ଼ିଥିଲା ଦୋକାନରୁ ଘର୍ କେ ଆନି ସାଇଲାପରେ ଆମେ କିଛିଦିନ କାମ୍ କଲି ସେତାଥି ଘରର୍ ଯେତେବେଲେ ତାର୍ ମାନେ ଅସୁବିଧା ସୁବିଧା କାମ୍ ଥିଲା ସବୁ କାମ୍ ସେ ସ୍କୃ ଡ଼୍ରାଇଭର୍ରେ ହେଇଥିଲା କିନ୍ତୁ ସେ ସ୍କୃ ଡ଼୍ରାଇଭର୍ଟା କିଛିଦିନ ହେଲା ତାର୍ ମାନେ ଭଲ୍ ଭାବେ କାମ୍ ନାଇଁହେବା ଭଲ୍ ଭାବେ କାମ୍ ସେଥି ନାଇଁ ହେଇପାରବା ତ ମୁଁଇ ଯେତେବେଲେ ସେଇ ସ୍କୃ ଡ଼୍ରାଇଭର୍କେ ବେବ୍ୟହାର୍ କରବାର୍ ଲାଗି ଗଲି ତ ସେଟା କିଛି ଟାଇମ୍ କାମ୍ ହେଇସାଇଲା ପରେ ସେ ସ୍କୃ ଡ଼୍ରାଇଭର୍ଟା ଭାଙ୍ଗିଗଲା ତ ମୁଇଁ ସେ ସ୍କୃ ଡ଼୍ରାଇଭର୍କେ ନେଇକରି ଦୁକାନ୍ କେ ଗଲି ଦୁକାନ୍ ଵାଲା ସେ ଜିନିଷ୍ କେ ନେଇକିରି ଗ୍ୟାରେଣ୍ଟି ଦେଇଥିଲା ଯେ ଏତେଦିନ ଭିତରେ ସେ ସ୍କୃ ଡ଼୍ରାଇଭର୍ ନାଇଁ କିଛି ହୁଏ ବୋଲିକିରି କିନ୍ତୁ ସ୍କୃ ଡ଼୍ରାଇଭର୍ଟା ଭାଙ୍ଗବାର୍ ଦ୍ଵାରା ମୁଇଁ ଦୁକାନ୍ କେ ଫିର୍ ଗଲି ଦୁକାନ୍ରୁ ପଚରାଲି କିନ୍ତୁ ଦୁକାନ୍ ଵାଲା କହିଲା କି ଏଟା କମ୍ପାନୀ ଜିନିଷ୍ଟିଏ ତ ଏଇ ଜିନିଷ୍ଟା ତାର୍ ମାନେ ବେଶୀ ଦିନ ତାର୍ ମାନେ ନା ରହେ ଏନ୍ତା ବେଶୀ ବେବହାର୍ ହବା ଦ୍ଵାରା ଏଇ ଜିନିଷ୍ଟା ଭାଙ୍ଗିର୍ ଯାଇସି ବୋଲି କହେଲା ଆର୍ ମୁଇଁ ହିସାବରେ ଲସ୍ରେ ପଡ଼ିଲି ସେଇ ଜିନିଷ୍ ଘିନିବାର୍ ଥେ ତ ଭଲ୍ ସାମାନ୍ ତାର୍ ମାନେ ବିକିବାର୍ ବି ଜରୁରୀ ଏ ହେନ୍ତା ତାର୍ ମାନେ ଦେଖିକିରି ନା ଆନବାର୍ କଥା